ମୋ ଜୀବନରେ ତ ମୁଁ ବହୁତ ଜାଗାରେ ଫସିଛି ସେ ଫସିକି ମୁଁ ବାହାରିଛି ସେ ଜାଗାରେ ମୋତେ ମୁଁ ଶିକ୍ଷା ବି ପାଇଛି କିନ୍ତୁ ଏମତି ଶିକ୍ଷା ବି ପାଇଛି ଯାହାକି କି ମୁଁ ଜୀବନରେ ମୋ କେବେ ଭୁଲି ପାରିବିନି କ'ଣ ପାଇଁ ଭୁଲିପାରିବିନି ଆପ ମାନେ ମ ମୋ ସାଙ୍ଗ ଜଣକୁ ପଇସା ଦରକାର ଥିଲା ସେ ମୋ ମୋ ଠାରୁ ପାଞ୍ଚ ହଜାର ଟଙ୍କା ନେଇଥିଲା ତା'ପରେ ସେ ମୋତେ କହିଲା କି ହଁ ମୁଁ ଦେଇଦେବି ପରେ ପାଞ୍ଚଦିନ ପରେ କି ତିନି ଦିନ ପରେ କହିଲା ତା' ପରେ ମୋତେ ସକାଳୁ ମୋତେ ଫୋନ୍ କରିକି କହୁଛି କି ନାଇଁ ମୋତେ ଆଉ ଦଶ ହଜାର ଦରକାର ମୋ ମା'ର ଦେହ ଖରାପ ଅଛି ଅ ମୋତେ ଦଶ ହଜାର ନିହାତି ଦରକାର ମୁଁ ମେଡ଼ିକାଲ ନେଇକି ଯିବି ମୋର ତ ଗାଡ଼ି ସବୁ ଗାଡ଼ିଫାଡ଼ି ସୁବିଧା ନାହିଁ ତ ବଡ଼ ମେଡ଼ିକାଲ ନେଇକି ଯିବାକୁ ପଡ଼ିବ ତାହେଲେ ମୁଁ କହିଲି ହଉ ଠିକ ଅଛି ଆସ ବସଷ୍ଟାଣ୍ଡ ପାଖରେ ଆସ ମୋଠାରୁ ଦଶ ହଜାର ନେଇକି ଯାଅ ଠିକ ଅଛି ମେ ମୋ ପାଖରେ କ୍ୟାସ୍ ଥିଲା ପଇ ପଇସା ଥିଲା ପଇସା ତାଙ୍କୁ ଦେଇଦେଲି ଦଶ ହଜାର ଦେଇଦେଲି ଦେଇସାରିଲା ପରେ ସେ ମୋତେ କହିଲେ କି ତୁ ହଁ ମୁଁ ତୁମକୁ ମୋ ମା' ମାନେ ଯେଉଁଠି କାମ କରୁଛି ମୁଁ ତାଙ୍କୁ ମାଗିକି ମୁଁ ତୁମକୁ ପାଇସା ସନ୍ଧ୍ୟାରେ ସନ୍ଧ୍ୟା ସୁଦ୍ଧା ଫେରେଇ ଦେବି ମୁଁ କହିଲି ହଉ ଠିକ ଅଛି ତୁମ ଯାହା ତୁମ କାମ ସରିଲା ପରେ ମୋ ମୋତେ ମୋ ପଇସା ଦେଇଦେବେ ଦେଇସାରିଲା ପରେ ମୁଁ ତିନି ଚାରିଦିନି ପରେ ଫୋନ୍ କଲି କି ବା ଫୋନ୍ କଲି ଫୋନ୍ କଲାରୁ କହିଲି ଭାଇ ଭାଇ କେଉଁଠି ଅଛନ୍ତି ମୋର ପଇସାଟା କେମିତି ଗଲେ କହିଲେ କି ନାଁ ମୁଁ ଫସିଯାଇଛି ଗୋଟେ ଜାଗାରେ ଆଉ ତୁମ ପଇସାଟା ମୁଁ ଦୁଇଦିନ ଭିତରେ ଦେଇଦେବି ତାରେ ଦୁଇଦିନ ପରେ ମୁଁ ତାଙ୍କୁ ଫୋନ୍ କଲି ଫୋନ୍ କଲାପରେ ଆଜି ଦେବି କାଲି ଦେବି ସେମିତି କହିକି ମୋ ମୋ ଫୋନ୍ ଉଠାଉ ନାହାନ୍ତି ମୋର ଅସୁବିଧା ମୋ ମା' ଦେହ ଭଲ ନଥିଲା ମୁଁ ତାଙ୍କୁ ମେଡ଼ିକାଲ ନେ ମେଡ଼ିକାଲ ନେବାରେ ବ୍ୟସ୍ତ ଥିଲି ମୁଁ ତାକୁ ଫୋନ୍ କଲି ସେ ଫୋନ୍ ରିସିଭ୍ କଲା ତାକୁ ମେସେଜ୍ କଲି ସେ ମେସେଜର ରିପ୍ଲାଏ ଦେଲାନି ଆଉ ଜଣକୁ କହିଲି କି ଭାଇ ମୋତେ ପଇସା ଦରକାର ପଇ ମୋତେ ନିହାତି କୋଡ଼ିଏ ପଚିଶ ହଜାର ଦରକାର ମୋର ମେଡ଼ିକାଲ ନେବାର ଅଛି ଯଦି ତୁମ ପାଖରେ ଅଛି ମୋତେ ଦେଇ ଦିଅ ସେ କହିଲେ ନା ମୋ ପାଖରେ ନାହିଁ ମୁଁ ଆଉ ଜଣଙ୍କୁ କହିବି କହିଲେ ମୁଁ ସାଙ୍ଗେସାଙ୍ଗେ ଯାଇକି ଆଉ ଜଣଙ୍କୁ କହିଲି ଭାଇ ମୁଁ ମୋତେ ପଇସା ନିହାତି ଦରକାର ଆଉ ନିହାତି ମୁଁ ଆପଣଙ୍କୁ ଦୁଇ ଦିନ ଦୁଇ ଚାରି ଦିନ ଭିତରେ ମୋ ପଇସା ମିଳିବାର ଅଛି ମୁଁ ଆପଣଙ୍କୁ ଦେଇଦେବି ସେଇ ଟାଇମିଂରେ ମୋତେ ଏତେ ଖରାପ ଲାଗୁଥିଲା ଆଉ କିଛି କହିହେବନି କାହିଁକିନା ଦେଖ ପଇସା ଗୋଟେ ଏମତି ଜିନଷ ଆପଣଙ୍କୁ ଆପଣଙ୍କ ପାଖରେ ପଇସା ଯଦି ଅଛି ତାହାଲେ ଲୋକ ଆପଣଙ୍କୁ ଭଲକି ଚିହ୍ନି ପାରିବେ ଯଦି ଆପଣଙ୍କ ପଇସା ନାହିଁ ଆପଣଙ୍କ ପାଖରେ ପଇସା ନାହିଁ ଲୋକ କହିବେ କି ହଉ ଏଇଟା କିଏ ମୁଁ ଚିହ୍ନିନି ଏଇଟା କିଏ କିଏ ଆସିଲାଣି ଦେଖନ୍ତୁ କିଏ ଆମେ ଜାଣିନୁ ତାକୁ ଏମିତି ପଛରେ ବିହେବ୍ କରିବେ ଆପଣଙ୍କର ପଇସା ଅଛି ହଁ ହଁ ଭାଇ କେମିତି ଅଛନ୍ତି କ'ଣ କରୁଛନ୍ତି ଏମିତି ସେମିତି ଅମକା ଢମକା ହଁ ଏସବୁ କହିପାରିବେ ହଁ ଆପଣ ପଇସା ନାହିଁ ମାନେ ଯିଏ ବି ଆପଣଙ୍କୁ ଇଗ୍ନୋର କରିବ ଦଶ ଦଶ କଥା କହିବ ଦଶଟା କଥା କହିବ ପୁଣି ଏପଟେ ଦୁନିଆ କଥା ସବୁ କହିଥିବେ ଏ ତ ସବୁ ଅଛି ଇଏତ ଶିକ୍ଷା ମିଳୁଛି ଯେ ନା ନିଜ ପାଖରେ ପଇସା ଥାଉ କିନ୍ତୁ ଅନ୍ୟକୁ ଦେ ଦେଇକି ତୁମେ ଲଜ୍ଜିତ ହୁଅନି କାହିଁକିନା ଦେଖନ୍ତୁ ବା ଆପଣ ଆପଣଙ୍କ ନିଜ ପଇସା ଲୋକଙ୍କୁ ମାଗିବା ପାଇଁ ଆପଣଙ୍କୁ ଲାଜ ଲାଗିବ ଆପଣଙ୍କୁ ମାନେ ଇନସଲ୍ଟ ଲାଗିବ କ'ଣ କି ଆପଣ ଭିକାରୀ ନିଜେ ଭିକାରୀ ନିଜ ପଇସା ନିଜେ ମାଗୁଛନ୍ତି ମାନେ ନିଜେ ଭିକାରୀ ହେଉଛନ୍ତି ଇଏତ ସବୁ ଶିକ୍ଷିତ ଲୋକଙ୍କ ପାଖକୁ ମାନେ ନିଜେ ନିଜ ମୁହଁରୁ ନିଜ ଗୋଡ଼ ନିଜେ ମାରି ହେଉଛ ମାନେ ମୁଣ୍ଡ ଘେରି ହେଉଛି ମୁଁ ଶିକ୍ଷା ପାଇଛି ଏଇଟା ଆଉ ଏଇଟା ହଉଛି ଭୁଲ ତ ଭୁଲ ତ ମଣିଷଠାରୁ ହୁଏ କିନ୍ତୁ ସେଇ ଭୁଲକୁ ଆମେ ସେଇ ଭୁଲ ଯଦି ଭୁଲ ନ ହୁଏ ଆମ ତାହାଲେ ଆମେ ଶିକ୍ଷା ପାଇପାରବା କି ଭୁଲ ହେଲେ ତା' ଆମେ ଶିକ୍ଷା ପାଇପାରିବା ନା ପ୍ରଭାବ କରୁଛି କିନ୍ତୁ ଆମେ ଦେଖନ୍ତୁ ଆମେ ହଉଛୁ ମଣିଷବାଦୀ ଲୋକ ଆମେ ହଉ ଆମେ ଗୋଟିଏ ମଣିଷରେ ଆମେ ଗୋଟିଏ ହ୍ୟୁମ୍ୟାନିଟି ଦେଖେଇଥାଉ ଯଦି ସିଏ ସିଏ ଯଦି ଅସୁବିଧାରେ ଅଛି ଆମେ ସାହାଯ୍ୟ ନ କରିଲେ ତ କିଏ କରିବ ଆମ ସାଙ୍ଗସାଥିରେ କରିବୁ ନହେଲେ ସିଏ କରିବ ନା ଅନ୍ୟ ଲୋକ କିଏ କରିବ ସେଇ ଜାଗାରେ ଆମକୁ ନିଜର ମାନେ ମାନବିକତା ଦେଖେଇବାର ଅଛି ଆଉ ଅନ୍ୟକୁ ସାହାଯ୍ୟ କରିବାର ଅଛି କ'ଣ ହେଲା ମୋ ମୋର ସେ ପଇସା ମାନେ ସିଏ ମୋତେ ଦେଲାନି କି କ'ଣ ହେଲାନି କିନ୍ତୁ ମୋର ଗୋଟେ ମାନବିକତା ଅଛି ମୁଁ ତାକୁ ନେଇକି ମୁଁ ତାକୁ ହେଲ୍ପ କରିବି ତା' ସାହାଯ୍ୟରେ ମୁଁ କାମ ତା' କାମରେ ହଉ କି ତା' ସା ତାର ଅସୁବିଧା ହେଇଥିବାରୁ ମୁଁ ତାର କାମରେ ଆସିବି ସେଇଟା ଆମର ଭାବନା ଅଛି କିନ୍ତୁ ଏଇ ଭାବନାଟା ଲୋକଙ୍କର ନାହିଁ ଲୋକ କହିବେ ହଁ ସେ ଲୋକ କରିବୁ କ'ଣ କରିବ